ଗଣମାଧ୍ୟମ ଅର୍ଥନୀତିକୁ ବହୁତ ସହାୟକ ହୋଇଥାଏ କାରଣ ଆମେ ଗଣମାଧ୍ୟମ ମାଧ୍ୟମରେ ଦେଶ ବିଦେଶର ଖବର ପାଇଥାଉ ଏବଂ ଦେଶ ବିଦେଶର ବାଣିଜ୍ୟ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିଥାଉ ଏବଂ ଆମର ବ୍ୟବସାୟକୁର ବିକାଶ କରିଥାଉ ଯାହାକି ଅର୍ଥନୀତି କ୍ଷେତ୍ରରେ ଆମକୁ ସହାୟକ ହୋଇଥାଏ ଏବଂ ଗଣମାଧ୍ୟମରେ ଯେଉଁମାନେ କାର୍ଯ୍ୟ କରନ୍ତି କରନ୍ତି ରିପୋର୍ଟର ରିପୋର୍ଟରର ନିଯୁକ୍ତି ହୋଇଥାନ୍ତି ଏବଂ ମିଡ଼ିଆ ବାଲା ସବୁ ନିଯୁକ୍ତି ହୋଇଥାନ୍ତି ପ୍ରେସ୍ ହୋଇଥାଏ ସେପାଇ କାଗଜ ସମସ୍ ନିଯୁକ୍ତିଗୁଡ଼ିକ ହୋଇଥାଏ ଗଣମାଧ୍ୟମରେ ଯାହାକି ଆମକୁ ସାହାଯ୍ୟ କରିଥାଏ ଅର୍ଥନୀତିକୁ ବିକାଶ କରିବାରେ ଏବଂ ଲୋକମାନେ ସେଠାରେ ଚାକିରି ପାଇଁ ନିଜର ଜୀବିକା ନିର୍ବାହ ମଧ୍ୟ କରିବା କରିବାରେ କରିପାରିଥାନ୍ତି